ହ୍ୟାଲୋ ହଁ ହଁ ଆଉ କେଉଁଠି ଅଛ ଆଉ ହଁ ଆମେ ବି ତ ଏଇ ମର୍ଣ୍ଣିଙ୍ଗ୍ ୱାକ୍ ଆଉ ହଁ ଦେହପା ଭଲ ଅଛି ଆଉ ତୁମ ଦେହପା ଭଲ ଅଛି କି ନାଇଁ ଓ ହୋ ହଁ ହଁ ଆଉ ବି ଜେ ପି ଆସିବାରୁ ଭଲ ଲାଗୁଛି କି ବି ଜେ ଡ଼ି ଥିଲେ ଭଲ ଥିଲା ହଁ ହଁ ହଁ ସୁଭଦ୍ରା ଯୋଜନା ତ ଆମେ ପାଇଯାଇଛୁ ପଇସା ସୁଭଦ୍ରା ପଇସା ଆମେ

ହଁ ତୁମେ ପାଇଲ କି ନାହିଁ ସୁଭଦ୍ରା ପଇସା ହଁ ହଁ ଆଉ ଆପଣଙ୍କ ଫ୍ୟାମିଲିର ତା'ମାନେ କେହି ପାଇନାହାନ୍ତି ନା ମା କି ଭଉଣୀ କେହି ପାଇନାହାନ୍ତି ହଁ ହଁ ଆଉ ଆମେ ତ ସୁଭଦ୍ରା ଯୋଜନା ପାଇଛୁ ଯେ ଟିକିଏ ଖୁସି ହୋଇଗଲୁ ଯେ ବି ଜେ ପି ସରକାର ଭଲ ବୋଲି କିନ୍ତୁ ଦେଖିବା ପ୍ରଥମେ ତେଲ ସବୁ ତେଲ ଡାଲି ସବୁ ରେଟ୍ ବଢ଼ିକି ପୁରା ଦେଖୁନ ଟିକେ ଆମ ଅଞ୍ଚଳରେ ବି ପ୍ରାୟ ଅଧିକାଂଶ କହୁଛନ୍ତି ବି ଜେ ପି ସରକାର ଆସିଲା ଭଲ ନାହିଁ ଆଉ ଥରେ ପୁଣି ବିଜେଡ଼ିକୁ ଆଣିବା ବୋଲି ଏଇ ଯେଉଁ ପ୍ରସବ କାର୍ଡ଼୍ରେ ପଇସା ଯେଉଁ ପାଉଥିଲା ଆଉ ପାଉଛନ୍ତି କି ନାହିଁ ଦୁଇ ଦୁଇ ହଜାର ହଁ ହଁ

ଆମର ବି ଜେ ପି ଏମ୍ ଏଲ୍ ଏ ଅଶୋକ ଅଶୋକ ମହାନ୍ତି ଅଛନ୍ତି ଆମର ଏମ୍ ଏଲ୍ ଏ ହଁ ହଁ ହଉ ହଉ କାଲି ପୁଣି ମର୍ଣ୍ଣିଙ୍ଗ୍ ୱାକ୍ଟା ଆସିଲେ କଥାହେବା ଆଉ ହଉ